ହଁଁ କୁହନ୍ତୁ

ମୁଁ ଆସିଲି ଆଠଟାରେ ଆସିଲି ଅଛି ଏପଟେ ବୁଲୁଥିଲି ଏରିଆଟା ତୁମେ କେଉଁଠି ଅଛ କି ତୁମେ ଚାହିଁଲେ କୁଆଡ଼େ କ'ଣ ତୁମର ସୁବିଧା ଅସୁୁବିଧା ହେଲେ ଲେଖିଦେବେ ଏହା ଆମେ ପ୍ରଚାର କରିଦେବା ପ୍ରସାରପତ୍ର ବାହାରିବ ଆଉ ହଁ ହଁ ଆଉ କ'ଣ ହଁ ହଁ ନାଇଁ ସେ ପ୍ରତିଯୋଗୀ ପ୍ରତିଯୋଗୀ କରିଆସିଛି ନା ଆଉ ଯେମିତି ଡିମାଣ୍ଡ ଅଧିକ ହବ ଆଉ ତୁମେ ପ୍ରତିଯୋଗୀ ଭାବେ ସେ କାମଟା କରିବାକୁ ପଡ଼ିବ ହେଲା କଲେ ତୁମର ଅଧିକ ଚାହିଦା ହବ ତୁମେ ଅଧିକ ଚାହିଦା ହବ ହେଲା ହଁ ଅଧିକ ଦିନ ଚାହିଦା ହବ ଅଧିକ ବିକିପାରିବ ଆଉ ସେମିତି କାରିଗର କରିପାରିବ ସେମିତି ନାଇଁ ଦକ୍ଷ କାରିଗର ରଖିବାକୁ ପଡ଼ିକ ଦକ୍ଷ କାରିଗର ରଖିଲେ ସେ ସକ୍ସେସ୍ଫୁଲ୍ ହବ ହେଲା ଆଉ ଆଜିକା ଆଜିକାଲି ଆଜିକାଲି ଦ ହଁ ହଁ

ନାଇଁ ନାଇଁ କେମିକାଲ୍ ବେଶି ଦେବନି ହେଲା କେମିକାଲ୍ କମ୍ ହଉ ଲୋକର୍ ହଉ ହେଲା ତୁମର ବି ତୁମେ ବି ପାଞ୍ଚ ଛଅ ପଇସା ପାଅ ହେଲା ପରୀକ୍ଷା ନିରୀକ୍ଷା କଲାବେଳକୁ କେମିକାଲ ଅଂଶ କମ୍ ଥିବାର ଅଛି ହେଲା ହଁ ହଁ ହଁ ହଁ ତୁମର ତୁମର ଯେଉଁ ମସଲା ମସଲି ଯାହା ଦେଉଛ କେଉଁଟା ପାଇଁ ଭଲ ହେଉଛି ହିଙ୍ଗୁ ଫିଙ୍ଗୁ ଯାହା କରୁଛ ସବୁଗୁଡ଼ା କ୍ଵାଣ୍ଟିଟି ଉପରେ ତୁମେ କହିବ ହେଲା କ୍ଵାଣ୍ଟିଟି ଲେଖ ଲେଖିଲେ ସେ ହବ କେଉଁଟା କେତେ କ୍ୱାଣ୍ଟିଟି ହେଉଛି ଆଉ ଠିକ୍ ରେଟ୍ ଦେଲେ ଏଇଟା ଇଏ କରିବା ଆଉ ଡିସକାଉଣ୍ଟ କରିବା ପଛରେ ଆଉ ହଉ ରହିଲି ରହୁଛି ହଁ ହଁ ହଁ ହଁ ନାଇଁ ନାଇଁ ଠିକ୍ଠାକ୍ କରି ଦେବ ଆଉ ରହିଲି